ଆଗ କାଳରେ ସ୍କୁଲମାନଙ୍କରେ ପାଠ ପଢ଼ିବାକୁ ବହୁତ ଅସୁବିଧା ହଉଥୁଲା ଏବେ ଆଗରେ ବହୁତ ମାନେ ଏତେ ସ୍କୁଲ ମାନଙ୍କରେ ଶିକ୍ଷକ ଶିକ୍ଷକମାନେ ରହୁ ନଥୁଲେ ଏବେ ବହୁତ ମାନେ ସ୍କୁଲମାନେ କ୍ଲାସ ଅନୁସାରେ ମାନେ ଜଣ ଜଣିକା ଶିକ୍ଷକ ଶିକ୍ଷକ ରହିଗଲେଣି ଏବେ ସବୁ ଫାଇପଟି ସ୍କୁଲ ବି ଖୋଲି ଗଲାଣି ସ୍କୁଲମାନଙ୍କରେ ସବୁ ମାନେ କମ୍ପୁଟର ଲାଗିଗଲାଣି ମାନେ ଇଣ୍ଟରନେଟରେ ଛୁଆମାନେ ବି ପାଠ ପଢ଼ୁଛନ୍ତି ମାନେ ଏସବୁ ସୁବିଧା ଆଗରେ ନଥିଲା ଏସବୁ ସୁବିଧା ଏବେ ହେଇଗଲାଣି ଏଇ ଯେମିତି ଆମେ ଉତ୍କଳ ବିଶ୍ୱବିଦ୍ୟାଳୟ ପ୍ରଥମେ ମାନେ ଯେମିତି ଯେମିତି ଉଣେଇଶିଶହ ତେୟାଳିଶିରେ ଯେମିତି ଭାରତୀୟମାନେ ପାଇଥିଲା ସେମିତି ରେଭେନ୍ସା କଲେଜ ବି ମାନେ ଏମିତି ହେଇଗଲାଣି ମାନେ ପଢ଼ିବାରେ ବି ସୁବିଧା ହେଇଗଲାଣି ସେଥିପାଇଁ ମାନେ ଛୁଆଙ୍କୁ ଆଉ କିଛି ଅସୁବିଧାରେ ସମୁଖୀନ ହେବାକୁ ପଡ଼ୁନି ଏବେ କ'ଣ ସବଜେକ୍ଟ ଗୋଟା ମାନେ ଶିକ୍ଷକ ବି ରହି ଯାଉଛନ୍ତି ଆଗରେ କ'ଣ ମାନେ ପା ପାଞ୍ଚ ଛଅଟା ସ୍କୁଲକୁ ମାନେ ଜଣେ ଦୁଇ ଜଣ ଶିକ୍ଷକ ରହୁଥୁଲେ ମାନେ ସେମିତିରେ କ'ଣ ଅସୁବିଧା ହଉଥିଲା ଛୁଆମାନଙ୍କୁ ପଢ଼େଇବା ପାଇଁ ସେଥିପାଇଁ ମୁଁ ଏଇ ସୁବିଧାଟି ମିଳିଥିବାରୁ ସେଥିପାଇଁ ମାନେ ବହୁତ ସହଜ ଆଉ ସୁବିଧା ଲାଗୁଛି